ହ୍ୟାଲୋ ମନ୍ଦାକିନୀ ହୋଟେଲରୁ କହୁଛନ୍ତି ମୋ ପାଖକୁ ମେସେଜ ଆସିଛି ମୋ ଖାଦ୍ୟ ପଠେଇ ଦେଇଛନ୍ତି ବୋଲି କିନ୍ତୁ ମୋ ପାଖକୁ ତ ଆସିନାହିଁ ମୋ ଖାଦ୍ୟ ଅର୍ଡ଼ର ଯାହା କରିଥିଲି ଭାତ ଡ଼ାଲି ପନିର ଚିକେନ୍ କରିଥିଲି କାଇଁ ଏପର୍ଯ୍ୟନ୍ତ ଆସିନାହିଁ ଭୋକ ଭାରି ହେଲାଣି ଆପଣ ଶୀଘ୍ର ପଠାନ୍ତୁ କେତେ ସମୟ ଲାଗିବ ଆଉ ଠିକ ଅଛି